ଆମର ପାଠ ପଢ଼ିବା ସମୟରେ ପିଲାଦିନେ ତୃତୀୟ ଚତୁର୍ଥ ପଞ୍ଚମ ସରିବା ପରେ ସପ୍ତମ କ୍ଲାସରୁ ଆମେ ଦୂର ଆମର ଶିକ୍ଷକ ମନୋରଞ୍ଜନ ମିଶ୍ର ଆମକୁ ତୀର୍ଥ ଜାଗା ବୁଲେଇବା ପାଇଁ ନେଲେ ସେଥିରେ ଆମେ ହୀରାକୁଦ ବନ୍ଧ ପାରାଦ୍ବୀପ ନନ୍ଦନକାନନ ଲିଙ୍ଗରାଜ ମନ୍ଦିର ଜଗନ୍ନାଥ ମନ୍ଦିର ଆମେ ଭ୍ରମଣ କରିବାକୁ ଗଲୁ ଏବଂ ତୀର୍ଥ ଯାତ୍ରା ଭ୍ରମଣ କଲୁ ସେଥିରେ ଆମେ ବହୁତ ଆମର ସାଙ୍ଗମାନେ ମଧ୍ୟ ଆମେ ଯେତେଥିଲୁ ସମସ୍ତେ ଆମର ସହ କ୍ଳାସମେଟ୍ ସହ ସମସ୍ତେ ବୁଲିବାପାଇଁ ଗଲୁ ସେଥିରେ ଆମେ ଖୁସି ଅନୁଭବ କଲୁ ଏବଂ ତାପରେ ଆମ ବାପା ବୋଉ ଦାଦା ଖୁଡ଼ି ସମସ୍ତେ ଆମେ ଭ୍ରମଣ କରିବାକୁ ଯାଇଥିଲୁ